ମୁଁ କିଣିଥିବା ଶାଢ଼ୀଟି ସୂତା କପଡ଼ାର ହୋଇଥିବାରୁ ତାହା ଧୋଇବା ସମୟରେ ତାହାର ରଙ୍ଗ ଛାଡ଼ିଯାଉଛି ଏବଂ ତାର ସୂତା ବାହାରିଯାଉଛି ସେଇଥିପାଇଁ ମୋତେ ଟିକିଏ ଭଲଲାଗୁନି